ହଁ କିଏ କହୁଛନ୍ତି ଅ ହ ହ ହଁ ମାନେ କେଉଁ କେଉଁ ବିଷୟରେ କେଉଁ ବିଷୟରେ ପଚାରୁଥିଲୁ ହଁ

ହଁ ହଉ ହଉ ସେ ବିଷୟରେ ଦେଖିବା କ'ଣ କରିବା ଆଉ ହଁ

ହଁ

ହଉ ହଉ ହଉ ହଉ ହଉ ମୁଁ ଏହି ବିଷୟରେ ଆମ ସେ ହେଡ଼୍ ସାର୍ଙ୍କ ସାଙ୍ଗରେ କଥା ହେବି ଆଉ ମିଟିଂରେ ଆଲୋଚନା କରି ମୁଁ ଜଣାଇବି ଆଉ

ହଁ ହଁ ହଁ ହଁ ନିଶ୍ଚୟ କରାଯିବ ହଁ ହଉ ସେମାନେ ଛୁଆ ବିଶୃଙ୍ଖଳା ଛୁଆ ଆଉ ନାଇଁ ନାଇଁ ବ୍ୟବସ୍ଥା କରାଯିବ ବ୍ୟବସ୍ଥା କରାଯିବ ମୁଁ ହେଡ଼୍ ମାଷ୍ଟର୍ଙ୍କ ସହିତ ଆଲୋଚନା କରି ମୁଁ ହେଡ଼୍ ମାଷ୍ଟର୍ଙ୍କ ସହିତ ଆଲୋଚନା କରି କେମିତି ପାଚେରୀ ହେବ କେମିତି ଶୌଚାଳୟ ହେବ ସେ ବିଷୟରେ ଆମେ ଚେଷ୍ଟା କରିବୁ ମିଟିଂରେ ଆଲୋଚନା କରିବୁ ଆଉ ହଁ ହଁ ହଁ ହଁ ହଁ ହଁ ଆ ସରକାର ତ ମାଗଣା ଚାଉଳ ଦେଲା ଅଣ୍ଡା ଦେଲା ଡ୍ରେସ୍ ଦେଲା ଆଉ ସେଠି ତଥାପି ଆସୁନାହାନ୍ତି ଆଉ କ'ଣ କରିବ ହଁ ନା ସେ ବିଷୟରେ ବିଧିବଦ୍ଧ ଆଲୋଚନା ହେବ ଆଉ ହଉ ହଁ ହଉ ମୁଁ ରଖୁଛି ହଁ ବ୍ୟବସ୍ଥା କରିକି ମୁଁ ଫୋନ୍ କରିବି ଆମ ଗାଁ ଆମ ସ୍କୁଲ୍ ଆମେ ନିଶ୍ଚୟ ଚେଷ୍ଟା କରିବା ଯେମିତି ସବୁ ସୁବିଧା ହେବ ଆଉ ହଉ ରଖୁଛି ଆଁ

ହଁ ସରକାରଙ୍କୁ ଚିଠି ଲେଖା ହୋଇଛି ବେଞ୍ଚ୍ ଡେସ୍କ୍ ଚେୟାର୍ ସବୁ ଦେବେ ଏ ଦେବେ ଫେର୍ ପିଲାଙ୍କର ସୁବିଧା ହେବ ଆଉ ହଉ ରହିଲି